ବଗିଚାରୁ ଉତ୍ପାଦିତ ଫୁଲ ଓ ଫଳକୁ ନେଇ ଆମେ ଅଧିକାଂଶ ଟାଇମରେ ନିଜର ଫୁଲ ଗୁଡ଼ିକୁ ଆମେ ଦେବ କାର୍ଯ୍ୟକ୍ରମରେ ଲଗେଇ ଥାଉ ଯେମିତିକି କୌଣସି ପୂଜାପର୍ବାଣି ଗଣେଶ ପୂଜା ସରସ୍ଵତୀ ପୂଜା ହେଉ କି ଆମ ପାଖରେ ଥିବା ମାଆଙ୍କ ମନ୍ଦିର ହେଉ କି ଯେକୌଣସି ଘରେ ପୂଜା କରିବାରେ ମଧ୍ୟ ଲଗେଇଥାଉ ଆମ ଫଳକୁ ବିଭିନ୍ନ ସମୟରେ ପିଲାମାନଙ୍କ ମଧ୍ୟରେ ବଣ୍ଟା ବଣ୍ଟା କରିକି ଖାଇବାର ପ୍ରୟାସ ମଧ୍ୟ ଥାଏ ବଗିଚାର ଫୁଲ ଫଳକୁ ଆମେ ନିଜ ପାଇଁ ବ୍ୟବହାର କରିଥାଉ